ହ୍ୟାଲୋ ମ୍ୟାଡ଼ାମ୍ ନମସ୍କାର ମ୍ୟାଡ଼ାମ୍ ମ୍ୟାଡ଼ମ୍ ଆଜି ଡିସ୍ଚାର୍ଜ ଦେଇଦିଅନ୍ତୁ ମ୍ୟାଡ଼ାମ୍ ନାଇଁ ମ୍ୟାଡ଼ାମ୍ ଭଲ ଲାଗୁନି ଏଇଠି କେତେ ହେଲେ ରହିବୁ ଏବେ ଭଲ ଲାଗୁଛି ମ୍ୟାଡ଼ାମ୍ ଡିସ୍ଚାର୍ଜ ଦେଇ ଦିଅନ୍ତୁ ହ୍ୟାଲୋ ମ୍ୟାଡ଼ାମ୍ ଡିସ୍ଚାର୍ଜ ଦେଇଦିଅନ୍ତୁ ମେଡ଼ିକାଲ୍ରେ ରହି ରହି ମଧ୍ୟ ଭଲ ଲାଗୁନି ତ ଘରକୁ ଯିବାର ଅଛି ଯେଉଁ ମେଡ଼ିସିନ ଖାଇବା ପାଇଁ କହିଥିବେ ତା'କୁ ଆମେ କଣ୍ଟିନିୟୁ କରିବୁ ମ୍ୟାଡ଼ାମ୍ ଘରେ କାମ ଅଛି ଜଲଦି ଯିବାର ଅଛି ଘରକୁ ହଁ ମାସ ହେବ ତ ଦେହ ଭଲ ଲାଗିଲାଣି ମ୍ୟାଡ଼ାମ୍ ଆସିକି ପନ୍ଦରଦିନ ହେଲାଣି ମେଡ଼ିକାଲ୍ରେ ତ ଭଲ ଲାଗୁନି ଘରକୁ ଯାଇକି ନା ମେଡ଼ିସିନ୍ କଣ୍ଟିନିୟୁ କରିବୁ ମ୍ୟାଡ଼ାମ୍ ଠିକ୍ କହୁଛନ୍ତି ମାତ୍ର କାମ ଅଛି ଘରେ ହଁ ଏବେ ତ ଭଲ ଲାଗୁଛି ନା ମେଡ଼ିସିନ୍ ବରାବର ଖାଉଥିବୁ ପଇସା ପତ୍ର ମଧ୍ୟ ଏବେ ପାଖରେ ନାଇଁ ଅସୁସ୍ଥ ନାଇଁ ମ୍ୟାଡ଼ାମ୍ ଦେଖ କେତେ ବଢ଼ିଆ କଥାବାର୍ତ୍ତା ହେଉଛି ଭଲ ହେଇ ଗଲିଣି ବାବା ଜଣେ ଅଛନ୍ତି ଆଉ ମେଡ଼ିସିନ୍ ମଧ୍ୟ ଏବେ ଦେହ ଭଲ ଅଛି ହଁ ଦେଉଛନ୍ତି ପରା ନର୍ସ ମାନେ ଡେଲି ଦେଉଛନ୍ତି ଘରେ ଗଲେ ମଧ୍ୟ ଖାଉଥିବି ଉଇକ୍ନେସ୍ ଟାଇପ୍ର ଅଛି ନା ଏବେ ଭଲ ଲାଗୁଛି ଦେହ ଜଲଦି ଠିକ୍ କରନ୍ତୁ ମ୍ୟାଡ଼ାମ୍ ଗୋଟେ ସପ୍ତାହ ନାଇଁ ମ୍ୟାଡ଼ାମ୍ ଗୋଟେ ଦୁଇଦିନ ଭିତରେ ଡିସ୍ଚାର୍ଜ ଦେଇ ଦିଅ

ଥାଙ୍କ୍ ୟୁ ମ୍ୟାଡ଼ାମ୍